ଆଉ କେଉଁଠିକି

ହଁ

କେତେ ଲୋକ ଯିବେ ତିନି ଜଣଙ୍କୁ ଭଡ଼ା ପୋଷେଇବ ଯେଉଁ ଯେଉଁ ଯାଗା କହିଲଣି ଲିଙ୍ଗରାଜ ପୁରୀ ତାପରେ ତାରାତାରିଣୀ ସିଦ୍ଧଭୈରବୀ ଚାରିଟା ଜାଗା ଚାରିଟା ଯାଗାକୁ କମ୍ସେ କମ୍ ଜଣକେ ତ ଚା ତିନି ତିନି ହଜାର ପଡ଼ିଯିବ

ଜଣକେ ତ ଦୁଇ ଚାରି ଚାରି ହଜାର ଟଙ୍କା ପଡ଼ିଯିବ

ପାଞ୍ଚଟା ଯାଗା ହେଇଗଲା

ବୁଲିବ ଯଦି ଭଡ଼ା ତ ଅଧିକା ପଡ଼ିଯିବ ସିଦ୍ଧଭୈରବୀ ଆମର ଯେଉଁ ପୁରୀଠୁ ଏଠିକି ଆସିବ ଭୁବେନେଶ୍ଵର ଭୁବେନେଶ୍ଵରରୁ କଟିକି ପଳେଇବ ତଥାପି ଭଡ଼ା ଲାଗିଯିବ ଅଧିକା ଚାରି ଚାରି ହଜାର ଲାଗିଯିବ ଜଣକେ ଆଉ କେଉଁଦିନ ଯିବ ଦିନ ଠିକ କରିଛ ଦିନ ଠିକ କରିଛ ଦିନ ଠିକ କରିଛ ନାଇଁ ଦିନ ଠିକ କର ତାପରେ ଲୋକ ଠିକ ଲୋକ ଠିକ କର ସେ ଯଦି ନହେଲେ ପଛରେ ଯଦି ଆଉ କହିବ ନାଇଁ ଲୋକ କଟିଯିବେ ସେଇଟା ମୋତେ କମିଯିବ ନା ପାଞ୍ଚଟା ଜାଗା କହିଲଣି ଜଣକେ ଜଣକେ ତଥାପି ଚାରି ହଜାର ପାଖାପାଖି ଜଣକେ ଭଡ଼ା ପଡ଼ିଯିବ ହଁ ଟଙ୍କା ଦୁଇଶହ ତିନିଶହ ଶହେ ଦୁଇଶହ ସିନା କିଏ କମେଇବ ଆଉ କ'ଣ ଅଧିକା ଦୁଇ ଚା ମାନେ ଯଦି ପାଞ୍ଚ ସାତଜଣ ଯାଆନ୍ତେ କିଛି କମିଥାନ୍ତା ତିନି ଜଣଙ୍କ ପାଇଁ ତ କମେଇ ହେବନି ନା ତେଲ ଖର୍ଚ୍ଚ ଅଧିକା ପଡ଼ିଯାଉଛି ଆସି ହବ ନାଇଁ ପଞ୍ଚଟା ଜାଗା ବୁଲିକି ଆସିହେବକି ତା' ବାସିଦିନ ଆସିବ କି ନାହିଁ ରାତିରେ ରହିବ କେଉଁଠି କ'ଣ କରିବ କ'ଣ ନାହିଁ ସୁବିଧା କମ ନିଜ ସୁବିଧା ନିଜେ କରିବ ତାପରେ ଅଛି ପାର୍କିଂ ଅଛି ପାର୍କିଂଟା ଦେଖିବ ମାନେ ଟୋଲ୍ ଟୋଲ୍ ଖର୍ଚ୍ଚଟା ସେଟା ତୁମେ ନିଜ ହାତରୁ କରିବ ଟୋଲ୍ ଖର୍ଚ୍ଚ ଗୁଡ଼ାକ ନିଜ ହାତରୁ କରିବ ରାସ୍ତାରେ ଯେଉଁ ଟୋଲ୍ ନାକା ଗୁଡ଼ା ଆସୁଛି ତୁମ ନିଜ ହାତରୁ ନିଜେ ଖର୍ଚ୍ଚ କରିବ ସେଟା ଯେତେବେଳୁ ଯାହା ପର୍ଛି କଟା ହେଉଛି ପଇସା ଦିଆଯାଉଛି ମାନେ ରୋଡ଼ ରୋଡ଼ ଟାସ୍କ ଏଇଟା ଏଇଟା ନିଜ ହାତରୁ କରା ସବୁ କରାହେଇକି ପାଖାପାଖି ଚାରି ହଜାର ପଡ଼ିଯିବ ଜଣକେ ପର୍ଶନାଲ୍ ଟାସ୍କ ପଇସା ଦେବାକୁ ପଡ଼ିବ ନା ଫୁଣି ରାତିରେ ରହିବାକୁ ହେବ ପାର୍କିଂ ପାଇଁ ସେଟା ସେରା କ'ଣ ମୋ ହାତରୁ ମୁଁ ଦେବି ଚାରି ହଜାର ହେଲେ ତାର ପଇସା ମୁଁ କମେଇବି ଚାରି ହଜାର ହେଲେ ମୋ ହାତରୁ ମୁଁ ଦେବି ଚାରି ହଜାରରୁ ଯଦି କମିବ ତାହେଲେ ତୁମ ହାତରୁ ପକେଇବ ସେଇଟା କଥାବର୍ତ୍ତା କରିକି ତୁମେ ଲୋକ ଠିକ କର ମୋତେ କୁହ ହେଲା ହଁ ହଁ ହଉ ହଉ ରଖ